ମାତୃଭାଷା ଯାହାକି ମାଆଙ୍କ ଠାରୁ ମାଆଙ୍କ କୋଳରୁ ଜନ୍ମଲାଭ କଲା ପରଠୁ ଆମେ ଶିଖିଥାଉ ତେବେ ମାତୃଭାଷାରେ ପଢ଼ିବାକୁ ସମସ୍ତଙ୍କୁ ବହୁତ ଭଲ ଲାଗେ ଯଦି ମୋତେ କହିବେ ମୁଁ ମୋ ମାତୃଭାଷା ଠାରୁ ଭିନ୍ନ ଭାଷାରେ ଏକ ପୁସ୍ତକ ପଢ଼ିଛି ହଁ ନିଶ୍ଚିତ ଭାବରେ ପଢ଼ିଛି ଯାହାକି ହେଉଛି ଅନୁବାଦ ଯଦି ମୁଁ କହିବି ଇଂରାଜୀରେ ପଢ଼ିଛି ଯେଉଁଟାକି ଆମର ସାଧାରଣତଃ ମାଡ଼ହାଣ୍ଡି କଥାର ଇଂରାଜୀ ଅନୁବାଦଟି ମୁଁ ପଢ଼ିଛି ତ ଯଦି ମୁଁ ଦେଖିବି ତ ସାଧାରଣତଃ କ'ଣ ହୁଏ ନା ଯେଉଁ ଆମର ଓଡ଼ିଆରେ ଯଦି ମାଡ଼ହାଣ୍ଡି କଥା ଆମେ ଦେଖେ ଯାହାକି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ରଚିତ ତ ସେଥିରେ କ'ଣ ହୁଏ ଯେଉଁ ସେଠି ଲେଖା ହେଇଥାଏ ଯେଉଁ ବିଧା ଚାପୁଡ଼ା ଗୋଇଠା ଯେଉଁ ରହିଥାଏ ତ ଇଂରାଜୀରେ ସେ ସବୁ ନଥାଏ ଯାହାକି ଆମକୁ ବହୁତ ଭଲ ଲାଗେ ଓଡ଼ିଆରେ ପଢ଼ିଲେ ବିଧାଟିଏ ମାଇଲା କି ଗୋଇଠା ମାରିଲା କି ଚାପୁଡ଼ା ମାରିଲା ସେଇଟା ଇଂରାଜୀରେ ଏତେ ଭଲ ଲାଗେନି ଯଦି ଆପଣ ଦେଖିବେ ଯୋଉ ଆମର କ'ଣ ହେଇଛି ନା ଓଡ଼ିଆରେ ଏଭଳି ସାଧରଣତଃ ଆମର ଗୋଟିଏ ମୁଭିଟେ ରହିଛି ଯାହାକି ଆମେ ବାବୁସାନଙ୍କର ଦେଖିବାକୁ ପାଇବା ଯାହାକି ହିନ୍ଦୀରେ ଅନୁବାଦ ହୋଇଛି ସେତେ ଭଲ ଲାଗେନି ସେଇଭଳି ଭାବରେ ଆମେ ଉଦାହରଣ ଭାବରେ ନେଇପାରିବା ପୁଣି ଆମେ ଯଦି ଦେଖିବା ଅନୁବାଦିତ ସଂସ୍କରଣ ବିଷୟରେ ଆପଣ କ'ଣ ଭାବନ୍ତି ଯଦି ଦେଖିବା ହଁ ଅନୁବାଦ ଯଦି ଆମେ ଦେଖିବା ନିଜ ମାତୃଭାଷାକୁ ଯଦି ଆମେ ବାଦ୍ ଦେଇକି ଅନ୍ୟ କୌଣସି ଅନୁବାଦ ପୁସ୍ତକ ପଢ଼ିଲେ ଯେଉଁ ମାତୃଭାଷାରେ ଯେଉଁ ସ୍ନେହ ପ୍ରେମ ଭଲପାଇବା ରହିଥାଇ ତାହା ଆମେ ଅନୁବାଦରୁ ପାଇପାରିନଥାଇ ପୁଣି ଯଦି ଆମେ ଦେଖିବା ଆମ ନିଜ ମାତୃଭାଷାରେ ଏମିତି କୌଣସି ପୁସ୍ତକର ନାମ ରଖିପାରିବେ କି ଯାହାକୁ ଦୁନିଆର ସମସ୍ତେ ପଢ଼ିବା ଉଚିତ୍ ହଁ ନିଶ୍ଚିତ ଭାବରେ ମୁଁ ଯଦି ଚାହିଁବି ମୁଁ ମୋ ନିଜ ମାତୃଭାଷାରେ ଯେକୋୖଣସି ପୁସ୍ତକର ବହୁ ନାଁ ଦେଇପାରିବି ଯେପରି ଭାବ କରେ ଯେପରି ଭାବରେ ମୁଁ ନେଇପାରିବି ମୋ ମା ଯେକୌଣସି ଲୋକ ସାଧାରଣତଃ ନିଜ ମାଆଙ୍କୁ ବହୁତ ଭଲପାଆନ୍ତି ସେମାନଙ୍କୁ ବହୁତ ଭଲପାଇବା ସହିତ ତାଙ୍କର ସ୍ନେହ ଶ୍ରଦ୍ଧା ରହିଥାଏ ତ ଏଭଳି କୌଣସି ଲୋକନାହାନ୍ତି ଯିଏକି ମାଆଙ୍କୁ ବିଷୟରେ ମାଆଙ୍କୁ ଟପିକ୍କୁ ନେଇକି ଯେଉଁ ଆମେ ବିଷୟଟି ରଖିଥିବା ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିବେ ନାହିଁ ତ ମୁଁ ନିଶ୍ଚିତ ଭାବରେ ମୁଁ ମୋ ମା ଟପିକ୍ ରଖିବି